ଲମ୍ବା ପଦଯାତ୍ରା ପାଇଁ ମୋତେ ପର୍ବତରେ ଚଢ଼ିବା ପାଇଁ ଭଲ ଲାଗେ ପର୍ବତରେ ଯେଉଁ ଆମ ସନ୍ଧ୍ୟା ସୂର୍ଯ୍ୟାସ୍ତ ସମୟ ସେହି ସମୟରେ ମୋତେ ବହୁତ ଭଲ ଲାଗେ ଏବଂ ଚଢ଼ିଲେ ଚଢ଼ିଲା ପରେ ଯେମିତି ମଧ୍ୟମ ମଧ୍ୟମ ଏମିତି ଅଧାରୁ ଅଧିକ ଗଲା ପରେ ମଧ୍ୟ ମୋତେ ପୁରା ଭଲ ଲାଗେ ତେଣୁ ମୁଁ ସୂର୍ଯ୍ୟାସ୍ତ ସମୟରେ ପର୍ବତ ଚଢ଼ିବାକୁ ବହୁତ ଭଲ ଲାଗେ